ଆଜ୍ଞା ନମସ୍କାର ଆପଣ ଓଲା ଏଜେନସିରୁ କହୁଥିଲେ କି ସାର୍ ହଁ ସାର୍ ସାର୍ ମୁଁ ଆପଣଙ୍କ ଏଜେନ୍ସିରୁ ଏକ କ୍ୟାବ ବୂକ୍ କରିଥିଲି ଯେଉଁଟା କି ସାର୍ ମୋତେ ଆଜି ସକାଳ ଛଅଟାରୁ ସମ୍ବଲପୁର ବାହାରିକି ଯିବାର ଥିଲା ସାର୍ ହଁ ସାର୍ ତ ସାର୍ ଆପଣଙ୍କର ଡ୍ରାଇଭରଙ୍କର ବିଳମ୍ବ ହେଉଛି ସାର୍ ଆମେ ଆପଣଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ ବି ଏଇ ବିଳମ୍ବ କାହିଁକି ହେଉଛି ସାର୍ ହଁ ସାର୍ ଆମେ ଆପଣଙ୍କୁ କହିଥିଲୁ କି ଡ୍ରାଇଭର ତାଙ୍କେ ଛଅଟା ପାଞ୍ଚଟା ଅଧେ ରୁ ଯେମିତି ପହଞ୍ଚିବେ ସାର୍ ହଁ ସାର୍ ସମ୍ବଲପୁର ଯେହେତୁ ଯିବୁ ଆମର ସେଠାରେ କୌଣସି କାମ ବି ରହିଅଛି ତ ଆମେ ଏଠାରୁ ଶୀଘ୍ର ବାହାରିବା ପାଇଁ ଯୋଜନା କରିଥିଲୁ ସାର୍ ନା ସାର୍ ଯେହେତୁ ଏତେ ସବୁ ବିଳମ୍ବ ହେଉଛି ବାଧ୍ୟ ହୋଇ କ୍ୟାବଟା ବାତିଲ୍ କରିବାକୁ ପଡ଼ିବ ସାର୍ ହଁ ସାର୍ ଆପଣଙ୍କ ଓଡ଼ି ଗାଡ଼ିଟା ଆମେ ବୁକିଂ କରିଥିଲୁ ଯେଉଁଟା କି ସୁଇଫ୍ଟ ଡିଜାଏରଟା

ହଁ ସାର୍ ଆପଣଙ୍କୁ ତ ଆମେ ବାରମ୍ବାର କହିଥିଲୁ ଯେ ଆମେ ଛଅଟା ବେଳକୁ ଯିବୁ ତ ପାଞ୍ଚଟା ଅଧେରୁ ଯେମିତି ହେଲେ ବି ଆପଣ ପାଞ୍ଚଟା ଅଧେରୁ ଆସିବେ ଆପଣଙ୍କ ଡ୍ରାଇଭରଙ୍କୁ ବି ଏଇ ନମ୍ବର ଦିଆଯାଇଥିଲା ହଁ ସାର୍ ଆମେ ତା'ର କନଟ୍ଯାକ୍ଟରେ ବି ଥିଲୁ ତ ଏବେ ସାତଟା ଅଧେ ହେଲାଣି ସିନା ଡ୍ରାଇଭରଙ୍କର ଦେଖାଯାଉ ନାହିଁ ସାର୍ ନାହିଁ ସାର୍ ଏହିଭଳି ଯଦି ସୁବିଧା ଆପଣ ଯୋଗାଇ ପାରୁନାହାନ୍ତି ତ ଆପଣ କାହିଁକି ଏଜେନ୍ସି ଖୋଲିଛନ୍ତି ହଁ ସାର୍ ଆମର ତ ବିଳମ୍ବ ହେଉଛି ନା ହଁ ସାର୍ ଆମକୁ ବାତିଲ ଯେମିତି ହେଲେ ବାତିଲ କରିବାକୁ ପଡ଼ିବ ଆମକୁ ଅଲଗା ଗାଡ଼ି କ୍ୟାବ ଖୋଜିବାକୁ ପଡ଼ିବ ସାର୍ ହଁ ସାର୍ ନାହିଁ ସାର୍ ଆମେ ତ ବାରମ୍ବାର ଜଣାଇଥିଲୁ ଆମେ ଛଅଟା ବେଳକୁ ସମ୍ବଲପୁର ବାହାରିକି ଯିବୁ ହଁ ସେଠାରେ ଆମେ ଘଣ୍ଟେ ବେଳେ ପହଞ୍ଚିସାରିଲା ପରେ ଆମର ଅନ୍ୟାନ୍ୟ ସବୁ ମିଟିଂ ବି ଅଛି ହଁ ତ ଆମେ ଆପଣଙ୍କୁ ଆଡ଼ଭାନ୍ସ ବି ଦେଇଥିଲୁ ତ ଏହା ସତ୍ତ୍ୱେ ବି ଆପଣ ବିଳମ୍ବ କରିବା ଅର୍ଥ କ'ଣ ସାର୍ ହଁ ସାର୍ ନାହିଁ ଆମେ ବାଧ୍ୟ ହୋଇକି ଆମେ ଏ କ୍ୟାବଟାକୁ ବାତିଲ କରିବା ପାଇଁ ପଡ଼ିବ ସାର୍